ଆମ କଳାହାଣ୍ଡି ଜିଲ୍ଲା ଗୁଡ଼ିକରେ ବହୁତ ଧୂମଧାମରେ ବାହାଘର ପାଳନ ବାହାଘର ଆୟୋଜନ କରାଯାଏ ପ୍ରଥମେ ଝିଅ ଘରବାଲାଙ୍କ ପରିବାର ପାଖକୁ ପୁଅ ଘରବାଲା ଆସନ୍ତି ଏବଂ ଝିଅକୁ ଦେଖି ତାଙ୍କ ଘରକୁ ଚାଲିଯାଆନ୍ତି ତାପରେ ପୁ ଝିଅଘର ବାଲା ପୁଅ ବାଲା ଘରକୁ ଯାଆନ୍ତି ଏବଂ ସେଠାରେ ପୁଅକୁ ଦେଖି ତାଙ୍କ ଘରୁ ଆସିଲା ପରେ ତାଙ୍କର ବୈଠକ ବସାଯାଏ ଯାହା ଯା ଯାହାଦ୍ଵାରା ଆମ୍ ଦୁଇ ପରିବାର ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥାଏ ଏବଂ ବୈଠକ ସମୟରେ ଆମେ କିପରି ବାହାଘର ବାହାଘର ବିଷୟରେ ଅଧିକ କଥା ଆଲୋଚନା କରାଯାଏ ଏବଂ ଭୋଜି

ଆୟୋଜନ କରାଯାଏ ଏବଂ ଏହି ଏଇ ବୈଠକରେ ଗ୍ରାମର ସବୁ ମୁଖ୍ୟ ଲୋକମାନେ ଉପସ୍ଥିତ ଥାଆନ୍ତି